ହଁ ଗ୍ରାମୀଣ ଲୋକଙ୍କ ପାଇଁ ଆଇନ ସେବାର ବହୁତ ଅସୁବିଧା ରହୁଛି ସେ ଥରେ ମୁଁ ଥରେ ମୁଁ ଥାନାରେ କେସ୍ କରିବାକୁ ଯାଇଥିଲି ଯାଇଥିଲି ମୁଁ ଦଉଡ଼ି ଦଉଡ଼ି ମୋ ମୋ ଜୋତା ଘୋରି ଗଲା ପଛେ ସେମାନେ ମୋ କେସ୍କୁ ରଖିଲେ ନାହିଁ ଏବଂ ଏବଂ କାହା ଯିଏ ବି ଗରିବ ଲୋକ ତା କେସ୍କୁ ରଖୁନାହାନ୍ତି ଟଙ୍କା ଯେଉଁଠି ଅଛି ଯିଏ ଟଙ୍କା ଦେଉଛି ତାରି କେସ୍କୁ କେବଳ ରଖୁଛନ୍ତି ଆଉ ଯିଏ ଟଙ୍କା ନ ଦେଉଛି ତା କେସ୍କୁ ରଖୁନାହାନ୍ତି ଆଉ ମୁଁ ମୁଁ କେସ୍ କରିଥିଲି ମୋ ପାଖରେ ଟଙ୍କା ନାହିଁ ସେଥିପାଇଁ ମୋତେ ମୋ କେସ୍କୁ ରଖୁନାହାନ୍ତି ଏଠିକାର ପୋଲିସ ଜମା ବି ଭଲ ନୁହଁ ଖାଲି ଟଙ୍କା ପାଇଁ କେସ୍ ଫାଇଲ୍ କରୁଛନ୍ତି ନହେଲେ କେସ୍ ଫାଇଲ୍ କରୁନାହାନ୍ତି ମୁଁ ଚାହେଁ ଯେ ଏଠିକାର ପୋଲିସ ଚେଞ୍ଜ ହୁଅନ୍ତୁ